ମୁଁ ଆଜି ମା'ଙ୍କୁ କହିଥିଲି ଯେ ମତେ ମଟନ ଝୋଳ ଖାଇବାକୁ ବହୁତ ଇଚ୍ଛା ହେଉଛି ବୋଲି ଆ ମା' ମା' ମାନେ ତ ନିଶ୍ଚୟ ପୁଅ ଝିଅର ସେ ଆଶା ପୂରଣ କରନ୍ତି ଖାଇବାରେ ତ କେବେ ହେଲେ ମା' ମାନେ ଅବହେଳା କରନ୍ତି ନାହିଁ ଆଉ ମାଆ ଖୁସି ହେଇଗଲେ ଆ ଭାଇ ବଜାରକୁ ଯାଇଥିଲା ତାକୁ ମଟନ ଆଣେଇ ଅଣେଇଲେ ମା' ଆଉ ରୋଷେଇ କଲେ ମୁଁ ଇଚ୍ଛା କରୁଥିଲି ମଟନ ଫ୍ରାଏ ଖାଇବା ପାଇଁ ବୋଲି କିନ୍ତୁ ଭୁଲ୍ ବଶତଃ ମା' ତାକୁ ଝୋଳ ବନେଇଦେଲେ ଆଉ ଆଣିକରି ମୋତେ ଯେତେବେଳେ ଜୋରସେ ଭୋକ ଲାଗୁଛି ମା' ଆଣି ମୋତେ ଖାଇବାକୁ ଦେଲେ ହେଲେ ମୋର ଇଚ୍ଛା ଥିଲା କ'ଣ ଯେ ମୁଁ ମଟନ ଯେମିତି ଫ୍ରାଏ ହେଇଥିବ ଆଉ ମୁଁ ସେଇଟା ଖାଇବି ବୋଲି ଆଉ ଦେଖିଲି ଝୋଳ ହେଇଛି ତ ମାଆକୁ ଆଉ କାହିଁକି କଷ୍ଟ ଦେବି ଆଉ ମାଆକୁ କଷ୍ଟ ଦେଲି ନାହିଁ କି ମା'କୁ ଆଉଥରେ ବନେଇବା ପାଇଁ ବି ନ କହି କି ଖାଦ୍ୟକୁ ନଷ୍ଟ ନକରି ତାକୁ କେମିତି କଲେ ଭଲ ହବ ଆଉ ତାର୍ ବ୍ୟବସ୍ଥା ମୁଁ କଲି ମୁଁ ନିଜେ ରୋଷେଇ ଘରେ ଗଲି ଯାଇକି ପୁଣି ଥରେ ଯେମିତି ମସଲା କଷା ହୁଏ ଟମାଟୋ ପିଆଜ ଅଦା ରସୁଣ ନନଭେଜ ସବୁ ଦେଇକି ପୁଣି ଥରେ କଷିଦେଲି ଆଉ ସେ ଝୋଳ ଯାହା ଥିଲା ସେ ବାରମ୍ବାର ସେ ଝୋଳକୁ ଗ୍ୟାସରେ ଟିକେ ଉକଳାଇଲା ପରେ ସେ ଝୋଳ ବି କମିଗଲା ଆଉ ତାକୁ କାଢ଼ି ଯେଉଁଠି ମସଲା ମୁଁ ଗ୍ରେଭି ବନେଇଥିଲି ଆଉ ସେ ମଟନଟାକୁ ସେଠି ଢାଳିଦେଲି ଆଉ ଭଲସେ ତାକୁ କମ୍ ଜାଳରେ ଜାଳ କମେଇଦେଲି ଆଉ ଭଲସେ ତାକୁ ଫ୍ରାଏ କରିଦେଲି ଆଉ ମୋର ମନ ପସନ୍ଦର ଖାଦ୍ୟ ରେଡ଼ି ଖାଦ୍ୟ ବି ନଷ୍ଟ ହେଲା ନାହିଁ କି ମାଆର ମନ ବି ରୁଃଖ ହେଲା ନାହିଁ